ଆମ ଢେଙ୍କାନାଳ ଜିଲ୍ଲାର ଜଳବାୟୁ ହେଉଛି ଶୁଦ୍ଧ ଜଳବାୟୁ ଆମ ଢେଙ୍କାନାଳ ହେଉଛି ଜଙ୍ଗଲ ଏରିଆ ଏଇଠି ପ୍ରବଳ ଖରା ହୁଏ ପ୍ରବଳ ଖରା ହେବା ସହିତ ଲୋକମାନେ ଯିବା ଆସିବାରେ ଖରାଦିନେ ବହୁତ ଅସୁବିଧା ହୁଅନ୍ତି ଆଉ ଏଇଠି ବର୍ଷା ଦିନେ ପ୍ରବଳ ବର୍ଷା ହେବା ସହିତ ଲୋକମାନଙ୍କ ଯିବାଆସିବା ସମୁହିତ ବନ୍ୟା ଜଳ ପଶି ଆସିଥାଏ ଲୋକମାନେ ଯିବା ଆସିବାରେ ଅସୁବିଧା ହୁଅନ୍ତି ଆଉ ଶୀତ ଦିନେ ଏଇଠି ପ୍ରବଳ ଶୀତ ହେବା ସହିତ ବୁଢ଼ା ବୁଢ଼ୀମାନେ ନିଆଁ କରି ନିଆଁ ଘର ଆଗରେ ନିଆଁ କରି ବସିଥାନ୍ତି ନିଆଁ କରିବା ସହିତ ଶୀତ ଦାୟରୁ ରକ୍ଷା କରିପାରି ରକ୍ଷା ପାଆନ୍ତି ଯେହେତୁ ସବୁ ପ୍ରକାରର ଋତୁ ଅନୁଭୂତ ହୁଏ ଆମକୁ ରୋଗ ବୈରୋଗରୁ ଅନୁଭୁ ଆମକୁ ରୋଗ ବୈରୋଗଠାରୁ ଅନୁଭୂତ ହୋଇଥାଏ